ହ୍ୟାଲୋ ହ୍ୟାଲୋ ଆ ମୁଇଁ କପଡ଼ା ଲାଗି ତମକୁ ଫୋନ୍ କରିଥିଲି ଲାଗି ଓ

ସୁରତରେ ଓ ଆଛା ହ ମୋତେ ସୁରତରେ କେନ୍ତା କରିମି ରେ ପ୍ରାଇସ୍ଟା କେନ୍ତା ମିଲେ ମେହେଙ୍ଗା ପଡ଼ବାର୍ ତ ମୋତେ ଟିକେ ଶସ୍ତାରେ ଦରକାର ଥିଲା ବେଙ୍ଗଲୋରରେ ନା ଆଚ୍ଛା ମୋତେ ଲେଡିସ୍ ଜେନ୍ଟସ ଲାଗି ଛୁଆମାନ ଲାଗି ଦରକାର ଥିଲା ତ ଭାଇ ସବୁ ଛତିଶି ଅଠତିରିଶି ଚାଳିଶି ସେ ବୟାଳିଶି ସାଇଜ୍ର ଥିଲା ପ୍ରାଇସ୍ କହୁଛ ଚାଳିଶିରୁ ପଇଁଚାଳିଶି ହଜାର ଭିତରେ ହଁ ସେଥିକି ତ ମୋର ବଜେଟ୍ ନାଇଁ ଯଦି ମୁଁ ନେଇଥିବି ବୋଲେ ଟିକେ ମାନେ ଆଚ୍ଛା ଯେତେ ବିଜ୍ନେସ୍ ହେଲେ ତମ ତ ପାଦରେ ଦେଲେ ଚାଲିବେ ନା ହଉ ମୁଇଁ ବି ତମର୍ ଶୁଣିଥିଲି ନା ସେଥିଲାଗି ମୁଇଁ ତମକୁ କଲ୍ କରିଥିଲି ତମର ତିନ ଜାଗା ଅଛି ନା ବିଜ୍ନେସ୍ ମୁଇଁ ଖାଲି ବେଙ୍ଗଲୋରର ଜାଣିଥିଲି ତ ତୁମ କେବେ କହିଲେ ହେବ ଠିକ୍ ଅଛି ମୁଇଁ କାଲିି ଆସିବି